ମାଲକାନିଗିରି ଜିଲ୍ଲାରେ ଲୋକମାନେ କୃଷି ବନ ବିଭାଗ ଶୈଳୀ ଜୀବନଶୈଳୀ ଯୋଗଦାନ ହେଉଛି ଆମ କୃଷି ବନ ବିଭାଗ ଜମିରେ ବହୁତ ପନିପରିବା ଉତ୍ପାଦନ କରାଯାଏ ଯେମିତି ଚିନାବାଦାମ ତରଭୁଜ ଭେଣ୍ଡି କଲରା ଇତ୍ୟାଦି ସବୁ ପନିପରିବା ଆମ ମାଲକାନଗିରି ଜିଲ୍ଲାର ସାଧାରଣ ବୃତ୍ତି ଆମ କ୍ୟାରିୟର୍ ଅନୁସରଣ ହେଉଛି ଆମ ମାଲକାନଗିରିରେ ବହୁତ ଉପକରଣ ଅଛି ସେହି ଆମ କ୍ୟାରିଅର୍ରେ ବିଭୋଜନ ସେହି ସରକାରୀ ସେବା କୃଷି ଉତ୍ପାଦନକାରୀ ସରକାରମାନଙ୍କୁ ଅବଦାନ କରିହୁୁଏ ସରକାରଙ୍କ ସେବା ହେଉଛି ଆମ ଯାନବାହନ ବିଭାଗ ଅଞ୍ଚଳ ଆମେ ଯେଉଁ ଖାଦ୍ୟ ଓ ସରକାରଙ୍କ ପାଇଁ ଥାଉ ଆମେ ଯେଉଁ ଚାଉଳ ଓ ସରକାରଙ୍କ ପାଇଁ ସେବା ଉପଭୋଗ କରିଥାଉ ଏହିସବୁ ଆମର କୃଷି ବନ ବିଭାଗ ଏବଂ ସରକାରୀ ସେବା ଅର୍ଥନୈତିକ ଅବଦାନ ଗୁଡ଼ିକ ହେଉଛି ଜୀବନଶୈଳୀରେ ଏ ଅର୍ଥନୀତିକ ଅନୁସରଣ